ମୁଁ ଜାଣିଥିବା ଆମ ନିକଟରେ କଲେଜ ଡିଗ୍ରୀ ପିଲା ବହୁତ ଅଛନ୍ତି ଯଥା ମୋ ବଡ଼ ଭଉଣୀ ଯିଏ କଲେଜ ଡିଗ୍ରୀ ଶେଷ କରି ସେ ପିଲାମାନଙ୍କୁ କୋଚିଂ ଦେଉଛି ଓ ନିଜେ ମଧ୍ୟ ଗୋଟାଏ ଜବ କରୁଛି ଯାହା ଦ୍ଵାରା ସେ ନିଜ ନିଜକୁ ନିଜକୁ ନିଜେ ସମ୍ଭାଳି ପାରୁଛି ଓ ପିଲାମାନେ ତାକୁ ଶିକ୍ଷାକୁ ଗ୍ରହଣ କରୁଛନ୍ତି ଓ ନିଜେ ବି ତାଙ୍କ ଶିକ୍ଷା କ୍ଷେତ୍ରରେ ଆଗେଇ ଯାଉଛନ୍ତି ସେହିପରି ମୋ କଲେଜର ଜଣେ ସାଙ୍ଗ ସିଏ ବି ମଧ୍ୟ କଲେଜରେ ଡିଗ୍ରୀ କରିସାରିଛନ୍ତି ଡିଗ୍ରୀ କରିବା ଦ୍ଵାରା ସେ ତାଙ୍କର ଓ ପାଠ ପଢ଼ିବା ସହିତ ସେମାନେ ବି କମ୍ପାନୀର ଗୋଟିଏ ଜବ ପାଇଯାଇଛନ୍ତି ଯାହା ଦ୍ଵାରା ସେ ତାଙ୍କର ଭରଣ ପୋଷଣରେ ସାହାଯ୍ୟ କରୁଛନ୍ତି ଓ ତାଙ୍କ ପରିବାରକୁ ମଧ୍ୟ ଚଳାଇ ନେଉଛନ୍ତି ଯାହାଦ୍ଵାରା ତାଙ୍କର ଏବେ କିଛି ଅସୁବିଧା ହେଉନାହିଁ